ଆମ ଘରକୁ ଲାଗିକିରି ଯେଉଁ ବାଡ଼ି ସବୁ ଅଛି ଗାଁରେ ସାଧାରଣତଃ ଆମେ ବିଭିନ୍ନପ୍ରକାର ଗଛ ଏ ବାଇଗଣ ଭେଣ୍ଡି ଏସବୁ ବିଭିନ୍ନପ୍ରକାର ପରିବା ଗଛ ଆଉ ଫୁଲ ଗଛ ବି କିଛି ଲଗାଉ ସେଥିରେ ଆମର ଗାଁରେ ବି ଏତେ ପଇସା ଖର୍ଚ୍ଚ ହୁଏ ନାହିଁ ଆମେ ଖତ ଫତ ଦେଇ ସେଗୁଡ଼ିକ ସବୁ ବାଡ଼ ବନ୍ଦି କରୁ ବାଉଁଶ କାଟି ବାରିରୁ ତା ବାଡ଼ ବନ୍ଦି କରୁ ତା'ପରେ ଖତ ଫତ ତା'ମୂଳରେ ଦେଇ ସାରଫାର ବି ଏତେ ଦେଉନୁ ସେ ଭଲ ଅମଳ ବି ହୁଏ ଆଉ ଆମେ ବି ଉପକୃତ ହେଉ